ଆଗକାଳରେ ଟେକ୍ନୋଲୋଜି ଏତେ ମାନେ ଫାଷ୍ଟ ହେଇନଥିଲା ଆଉ ଏତେ ଡେଭଲପ୍ ବି ହେଇନଥିଲା ଲୋକ ମାନେ ଯାହା ବି କରୁଥିଲେ ମନେକର କୌଣସି ଜାଗାକୁ ଟ୍ରେନ୍ ବୁକିଂ କରିବା ପାଇଁ ହଉ କିମ୍ବା ବସ୍ କି କାର୍ ଯାହା ବି ବୁକିଂ କରିବାକୁ ହେବ ଲୋକମାନଙ୍କ ପାଖକୁ ଯାଇକି ସେମାନଙ୍କୁ କହିବାକୁ ପଡୁଥିଲା ଯେ ହଁ ଏଇ ଦିନ ଏୟା ଅଛି ଏଠିକି ଯିବାକୁ ପଡ଼ିବ ତ ସେଇଟା ଥିଲା କିନ୍ତୁ ବର୍ତ୍ତମାନ ଡେଭଲପ୍ ଏତେ ଟେକ୍ନୋଲୋଜି ଏତେ ଡେଭଲପ୍ ହେଲାଣି ସେ ଘରେ ବସିକି ଅନଲାଇନ୍ରେ ଟିକେଟ୍ କରିପାରିବ ଫ୍ଲାଇଟ୍ରେ ବି ଯିବା ପାଇଁ କରିପାରିବ ତ ସବୁପ୍ରକାର ବେବସ୍ତା ମାନେ ଘରେ ବସିକି ଭିଜା ବି କାଢ଼ି କ ପାରିବ ତ ସବୁ ଜିନିଷ ଆପଣ ଅନଲାଇନ୍ରେ ବସିକି କରିପାରିବେ ତ ଟେକ୍ନୋଲୋଜି ବହୁତ ହାଇ ହେଲାଣି ଆଉ ସ୍ମାର୍ଟ୍ ଫୋନ୍ରେ ଏମିତି ଫିଚର୍ ଆସିଲାଣି କି ଯେଉଁ ଦ୍ୱାରା କି ଆପଣ ଲାପଟପ୍ ୟୁଜ୍ କରିବା ବି ଦରକାର ନାହିଁ ଆପଣ ସବୁ ଜିନିଷ ଆପଣ ଫୋନ୍ରେ ଇଏ କରିପାରିବେ ଆଉ ଏତେ ଭଲ କ୍ୟାମେରା ବି ପଚାଶ ହଜାର ଟଙ୍କା ଭିତରେ ଆସିଲାଣି କି ଆପଣ ଦୁଇ ଲକ୍ଷ ତିନି ଲକ୍ଷ ଦେଇକି କ୍ୟାମେରା କିଣିବା ବି ଦରକାର ନାହିଁ ଆପଣ ଏଇଥିରେ ସବୁକିଛି ପାଇପାରିବେ ତ ଜିନିଷ ଆସ୍ତେ ଆସ୍ତେ ସବୁ ଜିନିଷରେ ଡେଭଲପ୍ ହେଉଛି ତ ଆଉ ଆଗ ଭଳି ସେ ସବୁ ପୁରୁଣା କାଳିଆ ଜିନିଷ ନାହିଁ ତ ଟେକ୍ନୋଲୋଜି ଧିରେ ଧିରେ ହାଇ ହେବାକୁ ଲାଗୁଛି ଆପଣ କୌଣସି ଜାଗାକୁ ଯାଉଛନ୍ତି ଆପଣ ଏଠି ଡାଇରେକ୍ଟ୍ ଘରେ ବସିକି ହୋଟେଲ୍ ବୁକିଂ କଲେ କି କାର୍ ବୁକିଂ କଲେ ଡାଇରେକ୍ଟ୍ ଆପଣ ଅନଲାଇନ୍ରେ ଡାଇରେକ୍ଟ୍ ଯାଇକି ସେଠି ପହଞ୍ଚିବେ ତ ଅନଲାଇନ୍ରେ ବି ଆପଣ ଯାହା ଆପଣ ଅଫଲାଇନ୍ ମାର୍କେଟ୍ରେ କିଣୁଥିଲେ ଅନଲାଇନ୍ ମାର୍କେଟ୍ରେ ଏମାନେ ଟେକ୍ନୋଲୋଜି ଏତେ ହାଇ ହେଇଗଲାଣି ଯେ ମାନେ ଫ୍ଲିପକାର୍ଟ୍ ଆମାଜନ୍ ବହୁତ ପ୍ରକାର ୱେବସାଇଟ୍ ଯାହାକି ଅନଲାଇନ୍ରେ ବସିକି ଘରେ ବସିକି ଆପଣ ସପିଂ କରିପାରିବେ ତ ସବୁ ଜିନିଷରେ ଏବେ ଟେକ୍ନୋଲୋଜି ଆସ୍ତେ ଆସ୍ତେ ଧିରେ ଧିରେ ହାଇ ହେଲାଣି ଆଉ ସବୁ ଜିନିଷରେ ଅପଗ୍ରେଡ଼୍ ଆସିଲାଣି ଯେ ଆପଣ ଯେଉଁ ଜିନିଷ ଗୋଟିଏ ଅପସନ୍ ପାଉ ଥିଲେ ଏବେ ତା ଦଶ ପ୍ରକାର ଅପସନ୍ ଅଛି ତ ଆପଣ ତା ତା ଭିତରୁ ଯାହା ଚଏସ୍ କରିକି ଆପଣ ନେବେ